ହ୍ୟାଲୋ ସାର୍ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ପୁରୀ ଯିବା ପାଇଁ ଦୁଇ ହଜାର ଟଙ୍କା କୋଡ଼ିଏ ତାରିଖରେ ଦେଇଥିଲି ଏବଂ କ୍ୟାବ୍କୁ ବୁକ୍ କରିଥିଲି କିନ୍ତୁ ମୋ ଖରାର ସୁବିଧା ଯୋଗୁଁ ଯାଇପାରିଲି ନାହିଁ ମୋ ଜେଜେ ବାପାଙ୍କର ଆକ୍ସିଡ଼େଣ୍ଟ୍ ଯୋଗୁଁ ମୁଁ ଏବଂ ଆମର ସହ ପରିବାର ଡ଼ାକ୍ତରଖାନାରେ ରହିଲୁ ମୁଁ ସେହି କ୍ୟାବ୍କୁ ବାତିଲ୍ କରୁଛି ତେଣୁ ମୁଁ ଚାହୁଁଛି କି ଏହି କ୍ୟାବ୍ ମୁଁ ଯେଉଁ ବୁକ୍ କରିଥିଲି ସେହି କ୍ୟାବ୍କୁ ବା ପେମେଣ୍ଟ୍କୁ ପେଟିଏମ୍ କିମ୍ବା ଜିପେ ଏବଂ ଫୋନ୍ପେ ମୋତେ ଫେରସ୍ତ କରିଦିଅନ୍ତୁ ଯାହାଦ୍ୱାରା ମୁଁ ସେହି କ୍ୟାବ୍କୁ ବାତିଲ୍ କରୁଛି